ହ୍ୟାଲୋ ହଁ ତୁମେ ସିଲାଇ କରୁଛ କି ଆମ ଏଇ ମୋ ପଡ଼ିଶା ଘରଠୁ ନମ୍ବରଟା ଆଣିଲି ତ ଆଉ ସିଲାଇ କରୁଛି ମୋ ଭଉଣୀର ଆଉ ପାଞ୍ଚଦିନ ରହିଲା ବାହାଘର ମୁଁ ଆସିଚି କରିବା ପାଇଁ ସିଲାଇ ବ୍ଲାଉଜ୍ କେତେଟା ସିଲାଇ କରିଦବ ଟିକିଏ ଅରଜେଣ୍ଟ ଛଅ ସାତ ସାତ ଖଣ୍ଡ ବ୍ଲାଉଜ୍ କରିଦେବ ବାହାଘର ତ କିଛି ଠିକ୍ ହେଇନଥିଲା ଶୀଘ୍ର ସିଏ ଆସିଥିଲେ ତ ପସନ୍ଦ କରିଦେଲେ ସେଇଥିପାଇଁ ଏଇ ପାଞ୍ଚଦିନ ଭିତରେ ବାହାଘର ହବ ବୋଲି କହୁଚନ୍ତି ତ ସେଇଥିପାଇଁ କରିଦେଇଥିଲେ ସେ ଟିକେ ପିନ୍ଧା ପିନ୍ଧି କରିଥାଆନ୍ତା ହଁ ଶାଢ଼ୀ ସାତ ଖଣ୍ଡ ଶାଢ଼ୀକି ସାତ ଖଣ୍ଡ ବ୍ଲାଉଜ୍ ଫଲ୍ସ ଲାଗିବ ଆଉ ପାଞ୍ଚଦିନ ଗଲେ ନାହିଁ ନାହିଁ ସେ ସେଇଦିନ ତା'ର ଦରକାର ଦୁଇ ଦିନ ଭିତରେ ସିଲାଇ କରିକି ଦେଇ ଦିଅନ୍ତୁ ପ୍ଲିଜ୍ ହଉ ହେଲେ ସବୁତକ ବ୍ଲାଉଜ୍ ମୁହଁ ଶାଢ଼ୀର ମୁହଁ ସିଲାଇ ହଁ ପିକୋ ହବ ତା'ପରେ

ନୂଆ ନୂଆ ଡିଜାଇନ୍ ତ ବାହାରିଲାଣି ଭି କଟ୍ ୟୁ କଟ୍ କ'ଣ ଏଇ ଲଗାଇକି କରିବେ ଭଲ ନୂଆ ବାହା ହବ ଯେମିତି ପିନ୍ଧିବେ ସେ ଭଲ ସେ ଭଲ ଲାଗିବ ହଁ

ମୁଁ ତ ଆପଣଙ୍କୁ ଭଲ ଲାଗିବ ଯେମିତି କରିଦେବେ କିନ୍ତୁ ଡିଜାଇନ୍ ଟିକେ ଥିବା ଦରକାର ଡିଜାଇନ୍ ବାଲା ପଛ ପଟେ ଫିତା ରହିବ କରିଦେବେ ହଁ ଲାଗିବ ଲେସ୍ ଲାଗିବ ଲଗାଇକି କରିଥିବେ ଯେମିତି ଯିଏ ଦେଖିଲେ କହିବେ ଭଲ ହେଇଛି ବୋଲି ଏଇଟା ଦୁଇ ଚାରି ଦିନ ଭିତରେ ଟିକେ କରିକି ଦେଇ ଦିଅନ୍ତୁ ସବୁ କରିଦେବେ ମୁଁ ନେଇକି ଯିବି ନାହିଁ ନାହିଁ ସାତ ଖଣ୍ଡ ଶାଢ଼ୀକି ସାତ ଖଣ୍ଡ ବ୍ଲାଉଜ୍ ହଁ ହଁ ହଉ